ହଁ ଭାଇ ନମସ୍କାର

ଆପଣ କେଉଁଠିକାର ଭାଇ ଆପଣଙ୍କ ଅଞ୍ଚଳରେ କ'ଣ କ'ଣ ଜାଗା ଅଛି ଦେଖିବା ପାଇଁ ଆଜ୍ଞା ଆଉ କ'ଣ ଅଛି

ଆଉ କ'ଣ ଅଛି ହଁ ହଁ ହଁ ହଁ ଗାଡ଼ିର ସୁବିଧା କେମିତି ଅଛି ଯିବା ପାଇଁ ହଁ ଆଉ ଖାଇବା ପିଇବାର ସୁବିଧା ମୁଁ ମୋ ଫ୍ୟାମିଲି ସହିତ ଆସିଛି ହେଲେ କେମିତି ରହିବାର ବ୍ୟବସ୍ଥା ଅଛି କି ହେଲେ ଆମେ ତ ଏ ଜାଗାକୁ ନୂଆ ଆସିଛି ହେଲେ କିଛି ଆମେ ଜାଣିନୁ କିଛି ଅସୁବିଧା ହେବ କିି ହଁ ପଇସା ପତ୍ର କେମିତି ଆମେ ତ ବେଶୀ ପଇସା ପତ୍ର ଧରିକି ଆସିନୁ ପଇସା ପତ୍ର କେତେ ଖର୍ଚ୍ଚ ହେବ କେମିତି କ'ଣ ହଉ ହଉ ଭାଇ ରହୁଛି